ହଁ ମ୍ୟାଡମ ନମସ୍କାର ମୁଁ ତାଲମାଲରୁ କହୁଥିଲି ମୋ ପୁଅର ବହୁତ ଦେହ ଖରାପ ଅଛି ଆଉ ତା ପାଇଁ ବ୍ଲଡ୍ ଦରକାର ଅଛି ଆପଣ ବ୍ଲଡ୍ ଯୋଗେଇ ପାରିବେ କି ଏ ବି ପଜିଟିଭ ଚାର୍ମାଲ ହସ୍ପିଟାଲ ତିନି ବର୍ଷ ତାକୁ ମ୍ୟାଲେରିଆ ଜର ହେଇଛି ଆଉ ଥାଲାସେମିଆ ଥିଲା

ମୁଁ ମୋ ନାଁ ଲକ୍ଷ୍ମଣୀ ପ୍ରଧାନ

ତିନି ବର୍ଷ ସାତ ଦିନ ଆମେ ଆମେ ପ୍ରଥମେ ଚାର୍ମାଲ୍ ଡାକ୍ତରଖାନାରେ ତାକୁ ଭର୍ତ୍ତି କରିଥିଲୁ ତାପରେ ତାକୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜ୍ଞା ନଅ ଆଠ ନଅ ଆଠ ଛଅ ଏକ ଦୁଇ ଦୁଇ ଶୁନ ସାତ ଦୁଇ ଏକ ରକ୍ତ ମ୍ୟାଡମ ବ୍ଲଡର ବହୁତ ଜରୁରତ ଦରକାର ଅଛି ଯଥା ଶୀଘ୍ର ଆମକୁ ବ୍ଲଡ୍ ଯୋଗେଇଦେଲେ ଆମେ ଆପଣଙ୍କ ଠାରେ ଚିର ଋଣୀ ରହିବୁ ଧନ୍ୟବାଦ